ତ ଖରାଦିନ ମୁଁ କେବେବି ପରଫ୍ୟୁମ୍ ୟୁଜ୍ କରୁନଥିଲି ସେଥିପାଇଁକି ଖରାଦିନ ଆସିଲା ଖରାଦିନେ ତ ଜାଣିଥିବେ ସମସ୍ତଙ୍କର ଦେହରୁ ଝାଳ ବହୁତ ବାହାରେ ତ ମୋ ସାଙ୍ଗଟେ ମୋତେ କହିଲା ତୋ ଦେହରୁ ଏତେ ଝାଳ ବାହାରୁଛି ତ ଗୋଟେ କାମ କରିବା ଗୋଟେ ଭଲ ପରଫ୍ୟୁମ୍ଟେ ଆଣିବା ହେଲେ ଭଲ ପରଫ୍ୟୁମ୍ ପାଇଁକି ପଇସା ବି ଅଧିକା ଦରକାର କିନ୍ତୁ ମୁଁ ମୋ ସାଙ୍ଗକୁ କହିଲି କି ମୋର ବି ତ ସାଲେରୀ ବି ମିଳିଛି କମ୍ ତ ମୁଁ ଭଲ ମୁଁ ତ ସାଲେରୀରୁ ଅଧା ମୁଁ ବହୁତ କିଛି ଖର୍ଚ୍ଚ କରିସାରିଲିଣି ପାଖାପାଖି ସେଇ ତିନିଶହ ଚାରିଶହ ଭିତରେ ଟଙ୍କା ଅଛି ତା'ଭିତରେ କ'ଣ ହେଇଯିବ ସେ କହିଲା ହଁ ଚାଲ ହେଇଯିବ ତ ସେଇ ଅନୁସାରେ ମୁଁ ଅ ଯାଇଥିଲି ପରଫ୍ୟୁମ୍ ଆଣିବା ପାଇଁକି ମୋ ପାଖରେ ଯେତିକି ଟଙ୍କାଥିଲା ସେଇ ଅନୁସାରେ ମୁଁ ଗୋଟେ ମଲ୍କୁ ଭଲ ମଲ୍କୁ ଗଲି ଭଲ ମଲ୍ରେ ବହୁତ ଗୁଡ଼ିଏ ପରଫ୍ୟୁମ୍ ଥିଲା ମୁଁ ବହୁତ କନଫିଉଜ୍ ହେଇଗଲି ଯେ କେଉଁ ପରଫ୍ୟୁମ୍ ନେଲେ ମୋ ବଡ଼ି ପାଇଁ ସୁଟ୍ କରିବ କି ସ୍ମେଲ୍ଟା ଭଲ ଆସିବ ଯେହେତୁ ଖରାଦିନ ଅଛି ଝାଳଫାଳ ବାହାରୁଛି ତ ପ୍ରୋବ୍ଲେମ୍ ହବ ସେଥିଲାଗି ମୁଁ ବହୁତ ଗୁଡ଼ାଏ ଭିତରୁ କନଫିଉଜ୍ ହେଇଗଲି ହେଲେ ମୋ ସାଙ୍ଗ ମୋତେ ଗୋଟେ ଭଲଟେ ବାଛିକି ଦେଲା ତ ସେ ସପିଙ୍ଗ୍ ମଲ୍ରେ ମନା କରିଥିଲେ ଯେହେତୁ ତା' ସ୍ମେଲ୍ଗୁଡ଼ାକ ସୁଂଘିକି କହି ଦେଖିବାପାଇଁ ତ ମୁଁ ତା' ଚଏସ୍ରେ ଗୋଟେ ପରଫ୍ୟୁମ୍ ନେଇ ଆସିଲି ପରଫ୍ୟୁମ୍ ପରଫ୍ୟୁମ୍ ଆଣି ସାରିଲା ପରେ ଯେତେବେଳେ ମୁଁ ସେ ପରଫ୍ୟୁମ୍କୁ ୟୁଜ୍ କଲି ୟୁଜ୍ କଲା ଭିତରେ ସେ ପରଫ୍ୟୁମ୍ର ରେଟ୍ଟା ଠିକ୍ଠାକ୍ ନେଇଥିଲା ସତ କିନ୍ତୁ ସେ ପରଫ୍ୟୁମ୍ର ଦୁର୍ଗନ୍ଧ ଏ ଏତେ ବାସ୍ନାଟା ଦୁର୍ଗନ୍ଧ ଥିଲା ଯେଉଁଥିରେକି ମୁଁ ଭାବିଲିକି କାହିଁକି ମୁଁ ଏ ପରଫ୍ୟୁମ୍ଟା ଆଣିଲି ମୋ ପଇସାକୁ ମୁଁ ଅଯଥାରେ ଲସ୍ କଲି ସେ ପରଫ୍ୟୁମ୍ ମୁଁ କେବେବି ପରଫ୍ୟୁମ୍ ୟୁଜ୍ କରୁନଥିଲି ପ୍ରଥମଥର ପାଇଁ ସେ ପରଫ୍ୟୁମ୍ କିଣିଲି ତା'ପରେ ଏମତି ବାସ୍ନା ଏତେ ଖରାପ ବାସିଲା ଯେ ମୁଁ ବାଧ୍ୟ ହୋଇକି ମୁଁ ମୋ ସାଙ୍ଗକୁ ମଧ୍ୟ ବହୁତ ଗାଳି କରିଦେଲି ତା'ପରେ ମୋ ସାଙ୍ଗ ମୋତେ ବୁଝେଇଲା ଆଚ୍ଛା ଠିକ୍ ଅଛି ଓ ଭୁଲ୍ ତ ହେଇସାରିଛି ତ ମୁଁ ପ୍ରଥମ କହିବି ମୋ ଅନୁଭୂତିଟା ମୁଁ ସେ ପରଫ୍ୟୁମ୍ ଆଣିକି ବହୁତ ବଡ଼ ଭୁଲ୍ କରିଛି